ହେଲୋ ହଁ ହଁ ରଜ ବେଳକୁ କଲେ ଭଲ ହେବ କ'ଣ ବୋଲି ଭାବୁଛି ରଜ ବେଳକୁ କରାଯିବ ହଁ ହଁ ହଁ ଦଶହରାକୁ କଲେ ବି ହୁଁ ଛୁଟିରେ ଥିବେ ବି

ଓ ହଁ ହୁଁ ବର୍ଷା ବି କମି ଯାଇଥିବ ଭଲ ହେବ ଓ ହୋ ନା ଦେଖି ଯିବି ଦଶହରା ଯିବି ନା ଆଗରୁ ହଁ ହଁ ହଁ ହଁ ଏଁ ହଁ ଓ ହୋ ଏ ହେ ଆଣିବା ନହେଲେ ହେ ହଁ ହଁ ନାଇଁ ଯେ ନୂଆବର୍ଷକୁ କଲେ ଭଲ ହେବ କି ହଁ ହୁଁ ହୁଁ ଆଉ ତୁମକୁ ଭଗବାନ ଖୁସିରେ ରଖିଥାଉ କରିବା ଦେଖ

ଦେଇ ଦେଇ ଥିବା ଦଶ କୋଡ଼ିଏ ହଜାର

ଓ ହୋ

ନାଇଁ ହୁଏ ହୋ ହଁ